ହଁ ସାହୁ ପରିବା କ'ଣ କ'ଣ ପରିବା ଆଳୁ ଭେଣ୍ଡି ଗୁଆଁସେମି ଟମାଟ ବାଇଗଣ୍

ଫୁଲକୋବି ଶୀତ ଦିନେ ମିଳିବ ଏମିତି ଦିନରେ ମିଳିବନି ଫୁଲକୋବି ଚାଳିଶ ହାଟରେ ଆମର ତ ଏତେ ରେଟରେ ଅଛି ବାଇଗଣ ପଚାଶ ଏବେ ହୋଇଯାଇଛି ଭେଣ୍ଡି ଚାଳିଶ ଟଙ୍କା ହେବନାହିଁ କ'ଣ ନେବାର ଅଛି କି ହଁ ହଁ ଗୁଆଁସେମି ପଚାଶ ଟଙ୍କା କାଣା କାଣା ନେବାର ଅଛେ ହଁ ହଁ ସବୁ ଅଛି କେବେ ବାହାଘର ଅଛି କେବେ ବାହାଘର ଅଛି ଫୁଲକୋବି ଶୀତ ଦିନେ ମିଳିବ ଏମିତି ଦିନରେ ମିଳିବନାହିଁ କେବେ ବାହାଘର ଅଛି ହଉ ଠିକ ହଉ ତାହାଲେ ଆମ ଦୋକାନକୁ ଆସିବ ମୁଁ ଦେଇଦେବି

ଆମ ଦୋକାନରେ ସବୁ ପ୍ରକାର ପନିପରିବା ଅଛି

ହୁଁ କରିବି ତମେ ବାହାଘର ଦିନ ଆସିବ ତ ରେଗୁଲାର ନେବ ବୋଇଲେ କରିବି

ହଁ ହଁ ଆଉ ଦୁଇ ତିନି ଦିନ ଭିତରେ ଆସିଯିବ ଯେ ତମ ଭଉଣୀର ବାହାଘର ପାଇଁ ସବୁ ନେଇଯିବ ସାମଗ୍ରୀ ପନିପରିବା ହେଉ ଠିକ ଅଛି